ମୋତେ ବହୁତ ପ୍ରକାରର ଗ ଫୁଲ ଫଳ ଗଛ କିମ୍ବା ପନିପରିବା ଲଗାଇବା ପାଇଁ ଭଲ ଲାଗେ ଆମ ବାରିରେ ଘରରେ କିମ୍ବା ବାରିରେ ମଧ୍ୟ ଚାଷ ମାନ କରାଯାଏ ହେଲେ ଘର ଘରରେ ମଧ୍ୟ ଫୁଲ ଗଛ ଗେଣ୍ଡୁ ଫୁଲ ଗେଣ୍ଡୁ ଫୁଲ ଗୋଲାପ ଫୁଲ ଏମିତି ଗଛମାନେ ଆମ ଘରରେ ଲଗାଯାଇଛି ଫଲ ମଧ୍ୟରେ ଡ଼ାଲିମ୍ବ ଡ଼ାଲିମ୍ବ ପଣସ ନଡ଼ିଆ ମଧ୍ୟ ଲଗା ଲଗାଯାଇଛି ପନିପରିବା ବେଗନ୍ ବାଇଗଣ ପାତାଲ ଘଟା ଏମିତି ମଧ୍ୟ ମାନେ କରାଯାଇଛି ଖାଇବା ପାଇଁ ଖାଇବା ପାଇଁ ଆଉ ଏମିତି ମାନ ଗଛ ଲାଗାଇଲେ ପ୍ରକୃତିଟା ସବୁ ପନିପରିବା ମଧ୍ୟ ମିଲିଥାଏ ଆଉ ସେଇଟା ଘରେ ମଧ୍ୟ ଜିନିଷ ଖାଇବାକୁ ମିଲି ଯେତେ କିଣିବାକୁ ପଡ଼ି ନଥାଏ ଆର ଗଛ ଲଗାଇବା ଦ୍ୱାରା ଆମ ଦୁଇଟା ସ୍ୱାସ୍ଥ୍ୟ ଭଲ ରହିଥାଏ ଅକ୍ସିଜେନ୍ ସେନୁ ଗଛନୁ ଏକା ଆସୁଯାଇଛି ତୁଲସୀ ତୁଲସୀ ଗଛରୁ ମଧ୍ୟ ଭଲ ଅକ୍ସିଜେନ୍ ଆସିଥାଏ